ମୁଁ ଗୋଟେ ଶାଢ଼ୀ କିଣିଥିଲି ସେ ଶାଢ଼ୀ ଏତେ ସୁନ୍ଦରଶାଢ଼ୀ ପିନ୍ଧିଲେ ଦେହକୁ ଲାଗିବନି ଯେ ଆପଣ ଶାଢ଼ୀ ପିନ୍ଧିଛନ୍ତି ବୋଲି କିନ୍ତୁ ତାର ବହୁତ ବଢ଼ିଆ ଲାଗିଲା ଦେହପୂରା ସ୍ମୁଥ ଶାଢ଼ୀ ସେଇ ଶାଢ଼ୀ ଦେଖିଲେ ସମସ୍ତେ ଦେଖିଲେ କହିଲେ ବହୁତ ପସନ୍ଦ କଲେ ପଚାରିଲେ କେଉଁଠୁ କିଣିଛ କ'ଣ କିନ୍ତୁ ବହୁତ ଭଲ ଲାଗିଲା ସେ ଶାଢ଼ୀ ମୋତେ ଆଉ ମୁଁ ପିନ୍ଧିଲେ ଇଏ କୁହନ୍ତି ବହୁତ ସୁନ୍ଦର ଦେଖାଯାଉଛ ସେ ଶାଢ଼ୀ ବହୁତ ମାନୁଛି ତୁମକୁ ବହୁତ ଭଲ ଲାଗେ ଦୁଇ ତିନିଥର ଧୋଇଲିଣି କିନ୍ତୁ ସେଇ ଶାଢ଼ୀର କିଛି ରଙ୍ଗ ଛାଡ଼ୁନି ନା କିଛି ନାହିଁ ପୂରା ନୂଆଭଳି ଶାଢ଼ୀ ରହୁଛି ବହୁତ ବଢ଼ିଆ ଶାଢ଼ୀ ଏଇଟା କିନ୍ତୁ ମୋର ଭଲ ପଡ଼ିଲା ଏଇଶାଢ଼ୀ ସମସ୍ତେ ଯିଏ ବି ଦେଖୁଛନ୍ତି ସିଏ ବି ପସନ୍ଦ କରୁଛନ୍ତି କହୁଛନ୍ତି କେଉଁଠୁ କିଣିଛୁ କେଉଁଠୁ କିଣିଛୁ ବୋଲି ପଚାରୁଛନ୍ତି କପଡ଼ା ବହୁତ ଭଲ ସବୁ ଭଲ ଉଁ ଶାଢ଼ୀଟାକୁ ଯିଏବି ଦେଖୁଛନ୍ତି ସମସ୍ତେ ଭଲ କହୁଛନ୍ତି ଏତେ ସୁନ୍ଦରପଡ଼ିବ ବୋଲି ମୁଁ ଆଶା କରିନଥିଲି କିନ୍ତୁ ବହୁତ ବଢ଼ିଆ ପଡ଼ିଲା ଏତେ ସୁନ୍ଦର ଭଲ ଲାଗିଲା ଆଉ ଉଁ ମୋତେ ଏ ଶାଢ଼ୀଟା କିନ୍ତୁ ବହୁତ ମୋ ମନପସନ୍ଦ ଶାଢ଼ୀଟେ